ମୁଁ ସକାଳେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ଦିନକୁ ଚାରି ଘଣ୍ଟା ଧ୍ୟାନ କରେ ଏଠାରେ ଲୋକମାନେ କାର୍ଯ୍ୟ ବ୍ୟସ୍ତ ଜୀବନରେ ଧ୍ୟାନ ଯୋଗ କୁ ସମୟ ଦେଇ ପାରନ୍ତି ନାହିଁ